ମୁଁ ପ୍ରଥମେ ଗୋଟିଏ କୋଡ଼ିଏ ଟଙ୍କିଆ ମୁଦ୍ରା ରଖିଥିଲି ଏବଂ ସେ ଦେଖିବାକୁ ବହୁତ ସୁନ୍ଦର ହେଇଥିବାରୁ ମୁଁ ତାକୁ ବହୁତ ଦିନ ସାଇତି ରଖିଥିଲି ଆଜି ବି ସେ ମୋ ପାଇଁ ବହୁତ ଦରକାର ମୂଲ୍ୟବାନ